ହଁ ସାର୍ ସାର୍ ନମସ୍ତେ ସାର୍ ମୁଁ ବଲାଙ୍ଗୀର୍ ଗ୍ରାମରୁ ଫୋନ୍ କରିଥିଲି ମୁଁ ସାର୍ ମୁଁ ଗୋଟେ ପେସେଣ୍ଟ ତ ମୁଁ ବିଛଣାରେ ପୁରା ରେଷ୍ଟରେ ରେଷ୍ଟରେ ଅଛି କିଛି ଏପର୍ଯ୍ୟନ୍ତ ବହୁତ କିଛି ଏପର୍ଯନ୍ତ ବହୁତ ବହୁତ ଖରାପ୍ ସାର୍ ମୁଁ ବେଡ଼୍ରେ ମୁଁ ବେଡ଼୍ ରେଷ୍ଟ୍ ହେଇଛି ତ ମୁଁ ଆପଣଙ୍କୁ ମୁଁ ଜାଣିପାରିଲି ଆପଣଙ୍କ ନମ୍ବର୍କୁ ଜଣଙ୍କ ଠାରୁ ପାଇଲି ତ ଆପଣ ଜାଣିଲି ଆପଣ ଭଲ ଟ୍ରିଟମେଣ୍ଟ୍ କରୁଛନ୍ତି ତ ମେଡିକାଲ୍ରେ ଫେସିଲିଟି କ'ଣ କ'ଣ ଅଛି ସାର୍ କେମିତି ଭଲ ହେବି ସାର୍ ମୁଁ ମୋ ବଡିଟା ଟିକେ ପେନ୍ ଫୁଲ୍ ହେଇଛି ଜର ରହୁଛି ସାର୍

ସାର୍ ବିଫୋର୍ ୱାନ୍ ମନ୍ଥ୍ ହେଇଗଲାଣି ମାସ ଗୋଟେ ମାସ ହେଲାଣି ସାର୍ ମୁଁ ତ ଏଇଠି ଗୋଟେ ମାସ ରେଷ୍ଟରେ ଅଛି ହେଲା ହଁ ସେଇଟା ତ ମୋ ମାନେ ନାହିଁ ଖାଇଛି କ'ଣ କ'ଣ ଫେ କ'ଣ କ'ଣ ଫେସିଲିଟି ଅଛି ସାର୍ ମୁଁ କ'ଣ ଫେ କ'ଣ କ'ଣ ଫେସିଲିଟି ଅଛି ମୁଁ ସାର୍ ଜାଣିବା ପାଇଁ ଟିକେ ଚାହୁଁଛି ସାର୍ କେମତି ଭଲ ହେବି ସେଇଟା ଟିକେ କଲେ ମୁଁ ନା ସାର୍ ସାର୍ ସାର୍ ସାର୍ ସାର୍ ନା କହିକିଁ ସାର୍ ମୁଁ କ'ଣ କହୁଥିଲି କି ମୋ ଏକ୍ଚୁଲି ଫ୍ୟାମିଲି ସାର୍ କେତେ ଟଙ୍କା ମୁଁ ମିଡ଼ିଲ୍ କ୍ଳାସ୍ ଫ୍ୟାମିଲିରୁ ବିଲଙ୍ଗ୍ କରୁଛି ସାର୍ ଆଉ ସେଇଟା ମୋ ପାଇଁ ନୁହେଁ ସେଇଥିପାଇଁ ମୁଁ ଫୋନ୍ କରିଥିଲି ସାର୍ ସାର୍ ଆଜ୍ଞା

ଆଉ ସାର୍ ଆଉ ତା ସହିତ ଆଉ କ'ଣ କ'ଣ ଫେସିଲିଟି ଅଛି ସାର୍ ମେଡିକାଲ୍ରେ ମୁଁ ସେ ବିଷୟରେ ଜାଣିବାକୁ ଚାହୁଁଛି

ଆଜ୍ଞା ହଉ ସାର୍ ରହିଲି ମୁଁ ସାର୍ ରଖୁଛି